ପ୍ରଥମତଃ ଧାନଚାଷ କଲେ ଟ୍ରାକ୍ଟର୍ରେ ଆମର ହଳ ବୁଲା ହେଉଛି ତା'ପରେ ଏ ହଳ ବୁଲା ସରିଲା ପରେ ଧାନବୁଣା ହେଉଛି ଧାନବୁଣା ହେଇ ହେଲ ଧାନବୁଣା ହେଇ ସାରିଲା କିଛିଦିନ ପରେ ଧାନ ଯେଉଁ କଟା ହେଉଛି ଟ୍ରାକ୍ଟର୍ରେ ମେସିନ୍ ଲାଗି ଧାନକଟା ହେଉଛି ଟ୍ରାକ୍ଟର୍ ଡାଲାରେ ଧାନ ଘରକୁ ଆସୁଛି ବିଭିନ୍ନପ୍ରକାର ଖତ ଅଗ ମାଳା ବହିବାରେ ଆମକୁ ଟ୍ରାକ୍ଟର୍ ବି ବହୁତ ସାହାଯ୍ୟ କରୁଛି ତା'ପରେ ଏଁ ଟେକି ବିଭିନ୍ନ ପ୍ରକାର ନୂଆ ଯେଉଁ ଉପକରଣ ମିଳୁଛି ଇଲେକ୍ଟ୍ରିକ୍ର ଇଲେକ୍ଟ୍ରୋନିକ୍ର ଆଧୁନିକ ଉପକରଣ ଧାନ କଟାଠୁ ଧରି ଧାନ ବାଡ଼େଇବା ପର୍ଯ୍ୟନ୍ତ ଧାନ ଉସିଆଁ ପର୍ଯ୍ୟନ୍ତ ଯେକୋଣସି ମେସିନ୍ ସବୁ ବାହାରୁଛି ସେଗୁଡ଼ା ଲୋକଙ୍କର ବହୁତ କାମରେ ଆସୁଛି ସାଧାରଣତଃ ଯେଉଁମାନେ ଥରେ ଧାନ କରିଦେଲେ ଦ୍ୱିତୀୟଥର ପମ୍ପ୍ରେ ଧାନ କଲେ ପମ୍ପ୍ରେ ଧାନ କଲାବେଳକୁ ପମ୍ପ୍ ଆମକୁ ଯେତେ ପାଣି ବା ଦରକାର ଆମର ଗୋଟେ ଧାନ ତି ତିନି ମାସ ଭିତରେ ହେଲାବେଳକୁ ପମ୍ପ୍ ଆମକୁ ସମ୍ପୂର୍ଣ୍ଣ ପାଣି ଯୋଗାଉଛି ଆଉ ପାଣି କଳରୁ ଯେଉଁ ପାଣି ସରିଗଲା ପରେ ବି ବୋରିଙ୍ଗ୍ ଫୋରିଙ୍ଗ୍ ଲୋକ କରିକି ବହୁତ ଉପକୃତ ହୋଇ ଧାନ କାର୍ଯ୍ୟଟାକୁ ଅତି ସୁନ୍ଦର ଭାବରେ କରୁଛନ୍ତି ଏଇଥିପାଇଁ କରୁଛନ୍ତି ଯେ ଯେଉଁ ନୂଆ ଜିନିଷ ସବୁ ବାହାରିଛି ଟେକ୍ନୋଲଜିରେ ନୂଆ ଜିନିଷ ବାହାରିଛି ସେଥିପାଇଁ ଲୋକମାନେ ବହୁତ ଉପକୃତ ହେଇପାରୁଛନ୍ତି